ଆମ ସାଂସ୍କୃତିକ ପର୍ବ ହେଲା ରଜ ସାବିତ୍ରୀ କୁମାର ପୂର୍ଣ୍ଣିମା ଦୋଳ ରଥଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ଲକ୍ଷ୍ମୀ ପୂଜା ଦୀପାବଳି ହୋଲି ଦୀପାବଳିରେ ଆମେ ଦୀପ ଜାଳି ଆଲୋକିତ କରିଥାଉ ରାମ ରାବଣଙ୍କୁ ମାରି ଅଯୋଧ୍ୟାକୁ ଫେରିଥିଲେ ସେଥିପାଇଁ ସାରା ଜଗତରେ ଦୀପ ଜାଳି ଅଯୋଧ୍ୟାକୁ ରାମ ଆସିବାରୁ ସ୍ଵାଗତ ଜଣାଇଥିଲେ ଏହି ଫେରିବା ରାସ୍ତା ଦିନଟାକୁ ସ୍ମରଣୀୟ ଆଉ ରଖିବା ପାଇଁ ଆମେ ଦୀପାବଳି ପାଳନ କରିଥାଉ ରଜପର୍ବ ଆଉ ରଜପର୍ବରେ ଲୋକ ଆମେ ନୂଆ ଡ୍ରେସ୍ ପିନ୍ଧୁ ପାନ ଖାଉ ଆଉ ପିଠାପଣା କରୁ ଦୋଳି ଖେଳୁ ଏବଂ ମଉଜ ମଜଲିସ କରୁ ବନ୍ଧୁବାନ୍ଧବ ଘର ସହ ମଉଜ ମଜଲିସ କରୁ ଏହା ଆମର ସାଂସ୍କୃତିକ ପର୍ବପର୍ବାଣୀ ଅଟେ